ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗେମ୍ ଖେଳିବାରେ ବହୁତ ବହୁତ କିଛି ପାର୍ଥକ୍ୟ ରହିଥାଏ ଗ୍ରାମାଞ୍ଚଳରେ ଆମେ ମାଟି ଧୂଳି ଧୂସରରେ ଆମେ ଖେଳିଥାଉ ଆମର ଆଉ ସହରାଞ୍ଚଳରେ ସେମାନେ ବହୁତ ବଡ଼ ପଡ଼ିଆରେ ଖେଳନ୍ତି ବହୁତ ଗୁଡ଼ିଏ ଭଲ ସାମଗ୍ରୀ ମଧ୍ୟ ଜିନିଷ ମଧ୍ୟ ପିନ୍ଧନ୍ତି ଭଲ ଜିନିଷ ପିନ୍ଧିକି ଭଲ ଜାଗାରେ ସେମାନେ ଖେଳନ୍ତି କିନ୍ତୁ ଆମର ଗ୍ରାମାଞ୍ଚଳରେ ମାଟି ଧୂଳିରେ ଖେଳନ୍ତି ଆଉ ଆମର କପଡ଼ା ମଧ୍ୟ ଖେଳ ଅନୁଯାୟୀ ଠିକ୍ ନଥାଏ ଆଉ ଯେମିତି କ୍ରିକେଟ୍ ଖେଳ କ୍ରିକେଟ୍ ଖେଳରେ ସହରାଞ୍ଚଳରେ ସେମାନଙ୍କୁ କ୍ରିକେଟ୍ ଖେଳ ଅନୁଯାୟୀ ସେମାନଙ୍କୁ ଡ୍ରେସ୍ ମିଳିଥାଏ ସେମାନେ ସେଇ ଡ୍ରେସ୍ ପିନ୍ଧି ଖେଳନ୍ତି ବହୁତ ଭଲ ଜାଗାରେ ଭଲ ଜିନିଷ ନେଇକି କିନ୍ତୁ ଗ୍ରାମାଞ୍ଚଳରେ ସେସବୁୁର ସୁବିଧା ନଥାଏ ତ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳ ମଧ୍ୟରେ ବହୁତ ଗୁଡ଼ାଏ ପାର୍ଥକ୍ୟ ରହିଛିି ସହରାଞ୍ଚଳରେ ପିଲାମାନେ ଘରେ ଘରେ ଘର ଭିତରେ ବି ବହୁତ ଭଲ ବହୁତ ଭଲ ଉପାୟରେ ଗେମ୍ ମଧ୍ୟ ଖେଳିପାରନ୍ତି କିନ୍ତୁ ଗ୍ରାମାଞ୍ଚଳରେ ସେସବୁୁର କିଛି ସୁବିଧା ନଥାଏ